ଆମ ଚାଷ ଜମିରେ ସାଧାରଣତଃ ଆମେ ଦୁଇଟି ଫସଲ କରିଥାଉ ରବି ଫସଲ ଓ ଖରିଫ୍ ଫସଲ ଯେ କି ଆମକୁ ବହୁତ ଲାଭଦାୟକ କରିଥାଏ ଆଉ ତା ସହିତ ଆମେ କାଠ ଫସଲ ମଧ୍ୟ କିଛି କରିଥାଉ ଯେ କି ସାଧାରଣତଃ ଭାବେ ବାଦାମ ଆଉ କାକୁଡ଼ି ଲଙ୍କା ଇତ୍ୟାଦି ଚାଷ ମଧ୍ୟ କରିଥାଉ

ବାଦାମ ଦ୍ୱାରା ଆମେ ବହୁତ ଲାଭବାନ ମଧ୍ୟ ହୋଇଥାଉ କାକୁଡ଼ି କ ଦ୍ୱାରା ମଧ୍ୟ ବହୁତ ଲାଭବାନ ହୋଇଥାଉ ବହୁତ ଏତଦ୍ ଦ୍ୱାରା ବହୁତ ଆମେ ଯେହେତୁ ଆମେ ଚାଷ ଜମିରେ କିଛି ସମୟ ଅତିବାହିତ କରିଥାଉ ବହୁତ କଷ୍ଟ ହୋଇଥାଏ ତେଣୁ ଆମେ ନିଜକୁ ମଧ୍ୟ ହାଲ୍କା ଅନୁଭବ କରିଥାଉ